ଲତାଜାତୀୟ ଗଛ ବଞ୍ଚିବା ଭାରି କଷ୍ଟକର ତେଣୁକରି ସେ କଖାରୁ ଜହ୍ନି କାକୁଡ଼ି ଲାଉ ପାଣିକଖାରୁ ଏହିପ୍ରକାର ଗଛଗୁଡ଼ିକ ବେଶୀ ଦିନ ବଞ୍ଚେ ନାହିଁ ତେଣୁକରି ସେ ଗଛଗୁଡ଼ିକ ବଞ୍ଚିବା ଭାରି କଷ୍ଟକର ଖରାଦିନେ ଗଛରେ ଦିଓଳି ପାଣି ଦେବାକୁ ପଡ଼ିବ କାରଣ ଖରାଦିନେ ଜଳୀୟ ଅଂଶ ବେଶୀ ଥାଏ ଗଛ ଖରାରୁ ପାଣି ଟାଣି ନେଇଯାଏ ଖରା ଗଛ ମୂଳରୁ ତେଣୁକରି ଦିଓଳି ଆମେ ଗଛମୂଳେ ପାଣିଦେବା ଶୀତ ଦିନେ ଶୀତଦିନେ ଗଛକୁ ଟିକିଏ ଗୋଟିଏ ଓଳି ପାଣି ଦେଲେ ଚଳିବ କାରଣ ଶୀତଦିନେ ବେଶୀ ଗଛପତ୍ର ମୂଳ ଶୁଖେନାହିଁ ଶୀତଦିନେ ଟିକିଏ ଗଛ ସତେଜ ରହେ କାକର ଗଛ ଶୀତଦିନେ ଗଛରେ କାକର ପଡ଼େ ତେଣୁକରି ଖରାଦିନ ଅପେକ୍ଷା ଶୀତଦିନେ ଗଛଟା ସତେଜ ରହେ ଗ୍ରୀଷ୍ମଦିନ ଗଛଟା ଟିକିଏ ଝାଉଁଳିଯାଏ ଶୀତଦିନେ ଗଛଟା ସତେଜ ରହିଥାଏ